ଓଡ଼ିଶାରେ କୃଷି ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ହେଉଛି ଆମ ଜଙ୍ଗଲ ଗୁଡ଼ିକର ଗଛ କାଟିକି ସେଥିରେ ଘର କରିବା ସେ ଘର କରା ଦ୍ୱାରା ଆମ ବାୟୁ ପ୍ରଦୂଷିତ ହେଉଛି ଶିଳ୍ପ ଗୁଡ଼ିକୁ ଦାୟୀ କରନ୍ତୁ ଶିଳ୍ପଗୁଡ଼ିକୁ ପ୍ରାଚୀନ ଶବ୍ଦଟିର